ହଁ ମୁଁ ମୋ' ଘରେ ଥିବା ଆମ ରାମାୟଣ ପୁସ୍ତକ ପଢ଼ିଥିଲି ସେଇ ପୁସ୍ତକରେ ପଢ଼ିବା ଭିତରେ ରାମଚନ୍ଦ୍ରଙ୍କର ବନବାସ କାହାଣୀରୁ ଗୋଟିଏ କାହାଣୀ ମୋତେ ଚିନ୍ତାପ୍ରବୀଣ କରି ଦେଇଥିଲା ଯାହାକି ସେଇଟା ଏବେ ବି ସୁଦ୍ଧା ବେଳେବେଳେ ମୁଁ ସେଇ ଜିନିଷକୁ ଚିନ୍ତା କରିଥାଏ କାହାଣୀଟି ହେଉଛି ରାମଚନ୍ଦ୍ର ଯେତେବେଳେ ବନବାସରେ ଥିଲେ ସେହି ସମୟରେ ବନବାସରେ ତାଙ୍କୁ ବାନରଙ୍କର ରାଜା ବାଳୀ ଭେଟ ହୋଇଥିଲେ ବାଳୀ ଜଣେ ଅସୁର ପ୍ରକୃତିର ରାଜା ଥିଲେ ତାଙ୍କର ଭାଇ ସୁଗ୍ରୀବ ମଧ୍ୟ ଥିଲେ ବାଳୀଙ୍କର କାମ ଜମାରୁ ଭଲ ନୁହେଁ ସେ ଅସୁର ପ୍ରକୃତିର ଥାଆନ୍ତି ତେଣୁ ସୁଗ୍ରୀବ ରାମଚନ୍ଦ୍ରଙ୍କୁ ସାହାଯ୍ୟ କରୁଥିଲେ ରାମଚନ୍ଦ୍ର ବାଳୀକୁ ବଧ କରିଥିଲେ ବଧ କଲା ପରେ ସୁଗ୍ରୀବଙ୍କୁ ସେଠି ରାଜା କରାଇଥିଲେ ବାଳୀ ଥିଲା ଆଗରୁ ସେଇ ରାଜ୍ୟର ରାଜା ତାଙ୍କୁ ବଧ କରିଲା ପରେ ସୁଗ୍ରୀବଙ୍କୁ ରାଜା କରାଇଥିଲେ ସୁଗ୍ରୀବଙ୍କୁ ସିନା ରାଜା କରାଇଯାଇଥିଲେ କିନ୍ତୁ ମୁଁ ଭାବେ ଯଦି ଜଣଙ୍କର ବାପ ମରିଯାଏ ବାପ ମଲା ପରେ ତାର ଉତ୍ତରାଧିକାରୀ କିଏ ତାର ନିଜର ପୁଅ ବାଳୀଙ୍କର ବି ଗୋଟିଏ ପୁଅ ଥିଲା ତାଙ୍କ ନାଁ ଅଙ୍ଗଦ ହେଲେ ବାପା ମରିଗଲା ପରେ ସେ ରାଜ୍ୟରେ ଅଙ୍ଗଦ ରାଜା ହେବା କଥା କିନ୍ତୁ ଅଙ୍ଗଦ ରାଜା ନ ହୋଇ ସେ'ଠି ସୁଗ୍ରୀବ ରାଜା ହୋଇଥିଲେ ସେଇ କଥାଟି ମୋତେ ସବୁବେଳେ ଚିନ୍ତାପ୍ରବୀଣ କରାଇଥାଏ ମୁଁ ମୋ କଲେଜ ପଢ଼ିଲା ସମୟରେ ଆମ କଲେଜ ଲାଇବ୍ରେରୀରେ କିଛି ବହି ପଢ଼ିଛି ଅନ୍ୟ କେଉଁ କ୍ଲବ୍ରେ ମୁଁ ବହି ପଢ଼ି ନାହିଁ